ନାଗରିକଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଆଇନ ବ୍ୟବସ୍ଥା ଯେଉଁ ସବୁ ଆମ ସମାଜରେ ଅଛି କ'ଣ ଆଇନ ଅଛି

ଇଏ ତ ଗଲା ଗୋଟେ କଥା ପୁଣି ଅପରାଧ ଅପରାଧ ହାର ଯେଉଁରୁ ଯେତେ ମାନେ ରେଟରେ ବଢ଼ି ବଢ଼ି ଚାଲିଲାଣି ବର୍ତ୍ତମାନ ଗୋଟେ ଝିଅ ବାହାରକୁ ଯିବାକୁ ସେମାନେ ମାନେ କ'ଣ ନିଜକୁ ସୁରକ୍ଷା ମନେ କରୁନାହିଁ ଚୋରି ନାରୀ ଯେମିତି ଚାଲିଛି ଗୋଟେ ଝିଅ ଯଦି ଭଲ ବି ଝିଅ ଅଛି ସେ ଭଲ ପାଠ ପଢ଼ୁଛି ମାନେ ରାତିରେ ଯଦି ଯାଉଛି ସେ ବାହାରକୁ ତା ଘର ଲୋକ ପୁରା ଡରି ଡରି କି ରହୁଛନ୍ତି ଝିଅ ଘରକୁ ଫେରିଲା ପର୍ଯ୍ୟନ୍ତ ମୋ ଝିଅ କେତବେଳେ ଫେରିବ ଆଉ ତ କୁହନ୍ତୁନି ଯେଉଁ ମଦ ନିଶା ସବୁ ଖାଇକି ସେମାନେ ତ ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଉଛନ୍ତି ସେମାନେ କ'ଣ କରୁଛନ୍ତି ଜାଣି ପାରୁନାହାନ୍ତି ଆଉ ହେ ସେଥିପାଇଁକି ହିଁ ସେମାନେ ବାଧ୍ୟରେ ଚୋରି ହିଁ କରୁଛନ୍ତି ପଇସାଟା ତ ନେଲେ ଯାଇକି ନିଶା ଖାଇବେ ନା ତେଣୁ ସେଇଟା ସେମିତି କରୁଛନ୍ତି ଆଉ କିନ୍ତୁ ପ୍ରଶାସନର କିଛି ନାହିଁ ଆମର ୟା ପାଇଁ ଯଦି କିଛି ଗୋଟେ ହୁଅନ୍ତା ବ୍ୟବସ୍ଥା ଗୋଟେ କିଛି ହୁଅନ୍ତା ମୁକାବିଲା ତାକୁ ଦଣ୍ଡ ମିଳନ୍ତା ଉଚିତ ଦଣ୍ଡ ସେ ଲୋକଟା ପାଆନ୍ତା ତାହେଲେ ସେ ଡରିଯାଆନ୍ତା ଯେ ଦେଖିକିରି ନାଇଁ ଦଣ୍ଡଟା ପାଇଲିଣି ମୁଁ ଆଉ ଏମିତି କରିବି ନାହିଁ କିନ୍ତୁ ପଇସା ପତ୍ର କାରବାର କରିକିରି ଲୋକ ଖସିଯାଉଛନ୍ତି ଭୁଲ କଲେ ବି ଦଣ୍ଡ ପାଉନାହାଁନ୍ତି ସେଇଟା ଯଦି ହୁଅନ୍ତା ତାହେଲେ ତ କିଛିଟା ଆମର ଦେଶ ସ୍ୱାଧୀନ ବୋଲି ଆମେ ଭାବନ୍ତେ ଯେଉଁଦିନ ଗୋଟେ ଝିଅ ରାତିରେ ଏକୁଟିଆ ହିଁ ଦଶଟା ରାତିରେ ଯାଇକିରି ଫେରିକି ଆସିପାରିବ ଆମେ ଭାବିବା ଯେ ହଁ ଆମେ ସ୍ୱାଧୀନ ହେଲେ